ହଁ ଏହି ସାତ ଆଠଦିନ ବୋଧେ ହଁ ଏହି ସାତ ଆଠଦିନ ହେବ ସୁଇସ୍ ବିୟୁଟି କମ୍ପାନୀର ଗୋଟିଏ ମଗାଇଥିଲି କନସିଲର୍ଟେ ମୁଁ କଥା କ'ଣ କି ମୁଁ ମେକ୍ଅପ୍ କରେ ଏ ଯେଉଁ ବାହାଘର ଫାଘର ହୁଏନି କି ସେ ବାହାଘରେ ସବୁ ମେକ୍ଅପ୍ କରେ ତ ମୋର କନସିଲର୍ଟା ସରିଯାଇଥିଲା ମୁଁ ପଚାରିଲି ବହୁତ ଆଡ଼େ ପଚାରିଲି କି ନାହିଁ କେଉଁ ମାନେ କମ୍ପାନୀର ଆଣିଲେ ହେବ ଯେଉଁଟାକି ଆମର ଆଖି ତଳେ ଯେଉଁ କଳା ଦାଗ ଗୁଡ଼ା ରହୁନିକି ସେହିଟା ଯେତେ ମେକ୍ଅପ୍ କଲେବି ପ୍ରାୟ କନସିଲର୍ ଆଣୁଛି ସେସବୁ ଜିନିଷ ଗୁଡ଼ା ଟିକେ ଯାହା ହେଲେବି ରହୁଛି ସେଥିପାଇଁ ମୁଁ ପଚାରିଥିଲି ସମସ୍ତଙ୍କୁ ଯେ ସେ କହିଲେ ସୁଇସ୍ ବିୟୁଟି ଟିକେ ଭଲ ରହୁଛି କିଛି ଜଣ କହିଲେ ଭଲ ରହୁଛି ତା'ପରେ ମୁଁ ଯେବେ ଦେଖିଲି ଅଧିକ ଲୋକ କହୁଛନ୍ତି ନା ଭଲ ରହୁଛି ବୋଲି ମୁଁ ସେହିଟା ଆଣିଲି ଆଣିଲି ସାତ ଆଠଦିନ ହେବ ତ ମାନେ ଯେତିକିଟା ସାତ ଆଠ ଦିନ ଭିତରେ ତିନିଟା ମେକ୍ଅପ୍ କରିଛି ସତକଥା ମାନେ ଭଲ କେହି କିଛି ଖରାପ କହିନାହାନ୍ତି କିଛି ମାନେ କହନ୍ତିନି ଖରାପ କିଛି କହିନାହାନ୍ତି ସମସ୍ତେ ପୁରା ଭଲରେ ଅଛନ୍ତି ମୁଁ ନିଜେ ବି ମାନେ ମୋତେ ଖୁସିଲାଗିଲା ମୁଁ ଯେଉଁ ଲଗାଇଲି ସେ ଯେଉଁ ଆମର ଆଖିତଳେ ସେହିଟାକୁ ଲଗାଇଲି ଯେଉଁ କଳା ଦାଗ ଯେଉଁ ଦୁଇ ତିନିଟା ଖଣ୍ଡେ ରହୁଛି ଲୋକ ମାନଙ୍କର ତାଙ୍କର ଯେଉଁ ସ୍ପଟ ଗୁଡ଼ା ରହୁଛି ଯେଉଁ ଦାଗ ଗୁଡ଼ା କଳାଦାଗ ସେହିଥିରେ ବି ଲଗାଇଲି ମାନେ ଏତେ ବଢ଼ିଆସେ କାମ ଦେଲା ମୁଁ ନିଜେ ବି ବିଶ୍ୱାସ କରିପାରିଲିନି ଯେ ମାନେ ଏତେ ବଢ଼ିଆ ମୋତେ ତା'ର ମାନେ ଫଳଟା ମିଳିବ ବୋଲି ସିରିୟସ୍ଲି ଖୁସି ଲାଗିଲା